ଦୁଇ ହଜାର ଚାଳିଶ ଦଶହଜାର ପାଞ୍ଚଶହ ବାର ଚଉବନ ହଜାର ତିନିଶହ ଅଠେଇଶ ସାତଲକ୍ଷ ଚବିଶ ହଜାର ଦୁଇଶହ ସତୁରି ଚାରିଲକ୍ଷ ଷୋହଳ ହଜାର ନଅଶହ ପନ୍ଦର